ଆମ ଅଞ୍ଚଳରେ ରଜରେ ଆମ ନିଜ ଗାଁ ଗାଁରେ ବହୁତ ଯାତ୍ରା ହୁଏ ଓ ରଜ ତିନି ଦିନ ତ ପାଳନ ହୁଏ ହଏ ରଜ ତିନ ଦିନ ଯାକ ଯାତ୍ରା ବି ଗାଁ ପିଲାମାନେ ମିଶିକି ଯାତ୍ରା କରନ୍ତି ଓ ଗାଁ ସାରା ଲୋକମାନେ ଆସନ୍ତି ଯାତ୍ରା ଦେଖି ବହୁତ ଖୁସି ହୁଅନ୍ତି ଯେହେତୁ ଆମ ଗାଁ ପିଲାମାନେ ଯାତ୍ରା କରନ୍ତି ଆମକୁ ବହୁତ ଭଲଲାଗେ ଆମକୁ ଦେଖିବା ପାଇଁ ଆଉ ଆମେ ରଜକୁ ଉତ୍ସୁକ ସହିତ ଅନେକ ବସିଥାଉ କେତେବେଳେ ରଜ ହବ ଓ ଆମ ଗାଁ ପିଲାମାନେ ଡ୍ରାମା କରିବେ ଯାତ୍ରା କରିବେ ଆମେ ସେମାନଙ୍କୁ ଦେଖି ବହୁତ ଖୁସି ଅନୁଭବ କରିପାରିବୁ